ଆମେ ନୀତିଦିନିଆ ତିଆରି କରୁଥିବା କିଛି ଜଳଖିଆର ନା କହୁଛି ଆଉ ପ୍ରଥମେ ତ ଆମେ ଜଳଖିଆ କ'ଣ କରିଥାଉ ନା ରୁଟି ପ୍ରଥମେ ଧର ଆମେ ରୁଟି କରିବା ତ ସେଇଟାକୁ ଆମେ କ'ଣ କରିଥାଉ ନା ପ୍ରଥମେ ଆମେ ପାଣି ଦେଇକି ଚଟକି ଥାଉ ହେଲା ଚଟକି ସାରିଲା ପରେ ସେଟା କ'ଣ କରିଥାଉ ନା ଗୋଲ ଗୋଲ କରିଥାଉ ନା ଚଟକି ସାରିଲା ପରେ ଆମେ କ'ଣ କରୁନା ଢାଙ୍କି ରଖିଥାଉ କିଛି ସମୟ ଢାଙ୍କା ଥାଏ ଏ ହେଲେ ସେଟା ଟିକେ ନରମ ହୁଏ ତା'ପରେ ଯାଇକରି ଆମେ ଗୋଲ ଗୋଲ କରିଥାଉ ଗୋଲ ଗୋଲ କଲା ପରେ ଯାଇକରି ଆମେ କ'ଣ କରିଥାଉ ନା ରୁଟି ବନାଇଥାଉ ରୁଟି ବନାଇକରି ଆମେ କ'ଣ କରିଥାଉ ନା ରୁଟି ସେକି ଆଉ ସେଟା ଆମେ ରଖିଥାଉ ଆଉ ତାହା ସାଙ୍ଗକୁ ଆମେ କ'ଣ କରିଥାଉ ନା ଟିକେ ଡାଲି କରିଥାଉ କିମ୍ବା ଘାଣ୍ଟ ଧର ଡାଲିଟା ଆମେ କେମିତି କରିବା ନା ଡାଲି ଆଳୁ ଦେଇକରି ଆମେ ଫାର୍ଷ୍ଟ୍ ସିଝାଇ ଦେଇଥାଉ ତା'ପରେ ସିଝାଇ ଦେଇସାରିଲା ପରେ ସେଟା ଛୁଙ୍କ ଦିଆ ହୁଏ ଫୁଟଣ ଦେଇକରି ଆଉ ଫୁଟଣ ଲଙ୍କା ଫଙ୍କା ପକାଇକରି ଛୁଙ୍କ ମାରିସାରିଲା ପରେ ଆମେ କ'ଣ କରିଥାଉ ନା ତା ସାଙ୍ଗରେ ଖାଇଥାଉ ଆଉ ଯଦିଓ ସେଟା ସଟକର୍ଟ୍ ହେଉଛି ତ ଆମେ ଯଦି ଦୁଇଟା ପ୍ରୋସେସ୍ରେ ବି ଖାଇବା ସେଟା ଆମେ ଘାଣ୍ଟ ଗୋଟିଏ କରା ହୁଏ ଘାଣ୍ଟରେ କ'ଣ କରାହୁଏ ନା ସେଇଟା ସବୁ ପ୍ରକାର ପନିପରିବା ମିଶିଥାଏ ଧର ଆମେ ବାଇଗଣ ହଉ ଆଳୁ ହଉ କିମ୍ବା ଜହ୍ନି ହଉ ଭେରାଇଟି ଯେ ଟାଇମ୍ରେ ଯେମିତି ପନିପରିବା ଥାଏ ସବୁକୁ ଆମେ ଗୋଟେ ଜାଗାରେ ମାନେ କାଟିକି ଆଉ ସେଟା ସିଝା ହୁଏ ଫାଷ୍ଟେ ସିଝା ହୋଇସାରିଲା ପରେ ଆମେ କ'ଣ କରୁ ନା ଯେତେ ସବୁ ମସଲା ରହିଛି ସେଗାକୁ ଗ୍ରାଇଣ୍ଡିଙ୍ଗ୍ କରୁ କିମ୍ବା ବାଟିକି ଆଉ ସେଇଟା ହେଉଛି ତେଲ ପିଆଜ ସାଙ୍ଗରେ ଦେଇକି ଆମର ଅଦା ଆଉ ସେ ମସଲା ହେଉଛି ଅଦା ରସୁଣ ପିଆଜ ତ ପକା ହୋଇଥାଏ ଆଉ ସୋରିଷ ଜିରା ଆଉ ହେଉଛି ମିଟ୍ ମସଲା ଏମିତି ଦୁନିଆ ଚିକେନ୍ ମସଲା ଏଗା ସବୁ ସବୁ ଜିନିଷକୁ ମିଶାଇକରି ଗୋଟିଏ ଘାଣ୍ଟ ପ୍ରସ୍ତୁତ କରାଯାଇଥାଏ ତା'ପରେ ଘାଣ୍ଟ କରିକି ଆମେ ସେ ଏ ସାଙ୍ଗରେ ଆମେ ଖାଇଥାଉ ଆଉ ଆଉ ଗୋଟେ ହେଉଛି ସହଜ ଉପାୟ ଆମର ହେଉଛି ଚକୁଡ଼ି ଚକୁଡ଼ିଟା ଆମର ସବୁଦିନେ ବ୍ୟବହାର ହେଇଥାଏ ମାନେ ସକାଳେ ଫାଷ୍ଟ୍ ତ ଉଠିକି ଚୁନିକୁ ଆମେ କ'ଣ କରୁ ନା ଗରମ ପାଣି ଟିକେ କରାହୁଏ ଗରମ ପାଣି କରିସାରିଲା ପରେ ଅଳ୍ପ ଗରମ ପାଣି ନେଇକରି ଆଉ ଚୁନିକୁ ଛାଡ଼ିକି ଆଉ ଆମେ କ'ଣ କରିଥାଉ ନା ତାୱାରେ ଚକୁଡ଼ି ପ୍ରସ୍ତୁତ କରାଯାଏ ସେ ଚକୁଡ଼ି ପିଠା ସାଙ୍ଗକୁ ଡାଲି ଟିକେ ମିଶାଇକରି ଆମେ ଖାଇଥାଉ କିମ୍ବା ଏଇ ଚାଉମିନ୍ ଚାଓମିନଟାକୁ ଆମେ କ'ଣ କରାହୁଏ ନା ସେଥିରେ ତାର ଚାଓମିନରେ ଆମର ମସଲା ଅଛି ସେ ମସଲା ସେ ଦିଆହୁଏ ଆଉ ତେଲ ପିଆଜ ଆଉ ଟମାଟୋ ଆଉ ଧନିଆ ପତ୍ର ଆଉ ସବୁ ଜିନିଷକୁ ଆମେ ମିକ୍ସ୍ କରିକି ଆଉ ସେଇଟା ସିଝାଇ କରି ଆଉ ସେ ମସଲାଟାକୁ ଦିଆହୁଏ ପ୍ରସ୍ତୁତ କରିସାରିଲା ପରେ ଆମେ ଖାଇଥାଉ ମ୍ୟାଗି ବି ସେଇରକ କରାହୁଏ ସକାଳେ ଧର ମ୍ୟାଗି ବନା ହେବ ତ କ'ଣ କରାହୁଏ ନା ତେଲକୁ ଛାଡ଼ି ପିଆଜ ଫିଆଜ ଦେଇକି ତାପରେ ମ୍ୟାଗିରେ ମସଲା ଥାଏ ସେ ମସଲାକୁ ଆମେ ସେଠି ପକାଇଥାଉ ଆଉ ତା ଭିତରେ ଧନିଆ ପତ୍ର ଆଉ ସେ ବିଲାତି ଫିଲାତି ଦେଇକି ସବୁ ଜିନିଷକୁ ମିଶାଇକରି ଆମେ ମ୍ୟାଗି ପ୍ରସ୍ତୁତ କରିଥାଉ ଆଉ ମୁଣ୍ଡି ମୁଣ୍ଡି